ଆମେ ଶ୍ରାବଣ ମାସସାରା ଖାଲି ପାଦରେ ବୁଲେ ଏବଂ ସୋମବାର ସୋମବାରକୁ ଶିବ ମନ୍ଦିର ରେ ଯାଇକରି ଶିବଲିିଙ୍ଗକୁ ପାଣି ଢାଲେ ଆଉ ଆମେ ତିଥି ଅନୁଯାୟୀ ଶେଷ ସପ୍ତାହ ରେ ବାଲିମେଳା ଠୁ ଗୁପ୍ତେଶ୍ୱର ଖାଲି ପଦଯାତ୍ରା କରେ ସତେ ଯେମିତିକି ଆମ ଜୀବନର ବହୁତ ଗୋଟିଏ ଖୁସିର ଆଉ ମୂଲ୍ୟବାନ ସେହିଦିନ ହେଇଥାଏ ଯେଉଁ ଦିନ ଆମେ ଖାଲି ପାଦରେ ଚାଲିକି ଗୁପ୍ତେଶ୍ୱର ଧାମକୁ ଯାଇଥାଏ ଆଉ ଆମେ ରାତିରେ ଶୋଇକି ସକାଳେ ଅନ୍ଧାର ଅନ୍ଧାର ରେ ଯେତେବେଳେ ଚାଲି ଥାଏ ସତେକି ଯେମିତି ସୂର୍ଯ୍ୟ ଆମକୁ ବହୁତ ଖୁସିମୟ ଆଉ ଆନନ୍ଦିତ କରି ଆସିଥାଏ ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ ସେତେବେଳେ ଆମେ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚିବା ପାଖାପାଖି ହେଇଥାଏ ଆଉ ସତେ ଯେମିତି ଆମର ଖୁସି ଆମେ ସମସ୍ତେ ଖୁସି ରେ ଝୁମି ଉଠେ